ଯେମିତିକି ଆମ ଗାଁରେ ଯେକୌଣସି କାହା ଘରେ ମାଡ଼ଗୋଳ ହେଉ କିମ୍ବା କୌଣସି ପ୍ରକାର ଅସୁବିଧା ହେଉ ଆମ ଗାଁର ମୁଖ୍ୟ ଜଣେ ରହୁଛନ୍ତି ଯାହାକୁ ଆମେ କହୁଛନ୍ତି ପ୍ରେସିଡେଣ୍ଟ ବୋଲିକି ତାଙ୍କୁ ଆମେ ସେ ମାଡ଼ଗୋଳ ବିଷୟରେ ହେଉ କିମ୍ବା କୌଣସି ଅସୁବିଧା ହୋଇଯାଉ ତା ବିଷୟରେ ଜଣାଇଲେ ତାଙ୍କେ ଆସେ ଆସିଲା ପରେ ସେ ବିଷୟରେ ଆଲୋଚନା କରିବେ ଆଉ ଯେଉଁଟା ସମସ୍ତ ଦୁଇ ପକ୍ଷର କଥା ଶୁଣିବେ ଶୁଣିଲା ପରେ ଯେଉଁଟା ଠିକ୍ ଲାଗିବ ସେଇଟା ତାଙ୍କେ ତାର ତାଙ୍କ ଅନୁସାରେ ସେଇଟା ନିଷ୍ପତ୍ତି ଦେବେ ଯାହା କରିଲେ ଏ ଟାଇପ୍ କରିଲେ ଭଲ ହେବ ବୋଲିକରି ଏହି ପ୍ରକାରର ପ୍ରତିନିଧିତ୍ୱ ଏବେ ନେଉଛନ୍ତି ଗାଁ ଗାଁ ଗାଁରେ